ବିଲ ଚାଷ କରୁଛ ନା ତମ ହଁ ତମର ପରିବା ଚାଷ ଅଛି ତ କ'ଣ କ'ଣ ଅଛି ଏତେ କ'ଣ ରେଟ୍ ସବୁ ଝୁଡ଼ଙ୍ଗ କଣ୍ଟାଫଳ ଭେଣ୍ଡି ଜହ୍ନି ସବୁ କ'ଣ ରେଟ୍ ତମରପା ବାରିରୁ ଚାଷ ଟିକେ କମ୍ ରେଟ୍ ହବନି

ଅଧିକ ଅଧିକ ସାର ଫାର ଦଉନ ତ ଭୋଜି ଭୁଜି କରିବ ପାଞ୍ଚ ଲୋକ ଖାଇବେ ହଁ ସେଇଥିପାଇଁ ଗୋଟେ ବଡ଼ ଭୋଜି ଦିଆଯିବ ତ ସେଇଦିନ ସବୁଥିରୁ କିଛି କିଛି ଦରକାର ନେବୁ ହଁ ଏଇ ଯେଉଁ ବାଇଗଣ ଦଶ କିଲୋ ବିଲାତି ସାତ ଆଠ କିଲୋ ଝୁଡ଼ଙ୍ଗ ପାଞ୍ଚ କିଲୋ ଆଉ ସବୁ ମିଶେଇକି ସବୁଥିରୁ ପାଞ୍ଚ ଦଶ କେ ଜି ପାଞ୍ଚ ଦଶ କିଲୋ ଏମିତି ଏମିତି ଦବ ଆଉ

ଭୋଜିରେ ସବୁ ଦରକାର ଆଉ ମାଟି ଆଳୁ କିଛି ଦବ ହଉ ତା'ହେଲେ ମୁଁ ଦୁଇ ଦିନ ହଁ ଆମର ଭୋଜି ତ ଅଛି ଦୁଇ ଦିନ ଦୁଇ ଦିନରେ ଆଣମି ଆଉ ହଉ ହଁ ହଉ ତା'ହେଲେ ମୁଁ ରଖୁଛି ହଁ ହଉ